ମୁଁ ଆଜ୍ଞା ବିବେକାନନ୍ଦ ପାଠାଗାର ଯାଇଛି ସେଠାରେ ବିଭିନ୍ନପ୍ରକାର ପୁସ୍ତକ ମଧ୍ୟ ପଢ଼ିଛି ଏବଂ ଦେଖିଛି ଅତି ଉଚ୍ଚମାନର ଲେଖା ଅତି ଉଚ୍ଚ ଉଚ୍ଚ ଲେଖକ ଏବଂ କବିତା କବିମାନଙ୍କର କବିତା ମଧ୍ୟ ପଢ଼ିଛି ଏବଂ ଏହି ଯେଉଁ ପାଠାଗାରଟା ଏହା ଭୁବନେଶ୍ୱରରେ ଅବସ୍ଥିତ ମୁଁ ଭୁବନେଶ୍ୱର ରହି ରହୁଛି ରହିଲା ସମୟରେ ଯାଇଛି ସମସ୍ତଙ୍କ ଘର ଗୋଟେ ପାଠାଗାରା କହି ବ୍ୟକ୍ତିଗତ ଲାଇବ୍ରେରୀ କହିଲେ ତ୍ରୁଟି ହେବ ନାହିଁ କାହିଁକି ନା ମୋ ଘରେ ମଧ୍ୟ ଗୋଟେ ଛୋଟ ଲାଇବ୍ରେରୀ କିଛି ନହେଲେ ବିଭିନ୍ନପ୍ରକାର ବହି ଅଛି ମୋତେ ସାଧାରଣତଃ ଧର୍ମୀୟ ସମ୍ବନ୍ଧୀୟ ବହି ପଢ଼ିବାକୁ ବେଶୀ ଭଲ ଲାଗେ ଗୀତା ଭାଗବତ ଏବଂ ବିଭିନ୍ନପ୍ରକାର ଧର୍ମ ସମ୍ବନ୍ଧୀୟ ପୁସ୍ତକ ମୁଁ ପଢ଼େ ମୋ ଘରେ ମଧ୍ୟ ବହୁତ ଧର୍ମୀୟ ଗ୍ରନ୍ଥ ବହିଗୁଡ଼ିକ ଅଛି ମୁଁ ଯେତେବେଳେ ସମୟ ପାଏ ତାହା ପଢ଼େ ଏବଂ ମୋର ସ୍ୱପ୍ନ ମୋ ଘରକୁ ମୁଁ ମଧ୍ୟ ଏକ ଧର୍ମ ଗ୍ରନ୍ଥର ଲାଇବ୍ରେରୀ ପାଠାଗର ଭଳି ବନାଇବି ଏବଂ ସେଠାରେ ବିଭିନ୍ନପ୍ରକାର ଧର୍ମଠାରୁ ଆରମ୍ଭ କରି ଉପନିଷଦ ବେଦ ଇତ୍ୟାଦି ଗୀତା ଭାଗବତ ଇତ୍ୟାଦି ଗ୍ରନ୍ଥାବଳୀ ମଧ୍ୟ ସେଠାରେ ରହିବ ଆଉ ମଧ୍ୟ କିଛି କାଳ୍ପନିକ ବହି ମଧ୍ୟ ସେଠାରେ ରଖିବାକୁ ଇଚ୍ଛା ଅଛି ଏବଂ ଚେଷ୍ଟା କରିବି ନିଶ୍ଚିନ୍ତ ମୋ ଘରକୁ ମୁଁ ଗୋଟେ ଛୋଟ ଲାଇବ୍ରେରୀରେ ପରିଣତ କରିବାକୁ କାହିଁକି ନା ମୁଁ ପଢ଼ିବାକୁ ଭଲପାଏ ବିଭିନ୍ନପ୍ରକାର ବହି ପଢ଼ିବାକୁ ଭଲପାଏ ତେଣୁ ଇଏ ହେଉଛି ମୋର ଲକ୍ଷ୍ୟ ଏବଂ ସ୍ୱପ୍ନ ନିଶ୍ଚିନ୍ତ ପୂରଣ କରିବାକୁ ଚେଷ୍ଟା କରିବି